ହଁ ଓଜନ କମେଇବାକୁ ଅନେକ ଲୋକମାନେ ମାନେ ସହରର ଅନେକ ଲୋକମାନେ ଚେଷ୍ଟା କରନ୍ତି କିନ୍ତୁ ମାନେ ଏହା ଅବେ ଅନେକ ପରିମାଣରେ ସଫଳ ହୁଏ ନାହିଁ କାହିଁକି ନା ସେମାନେ ଓଜନ କମେଇବାକୁ ଯାଇ ବିଭିନ୍ନ ପ୍ରକାର ଡାକ୍ତର ପାଖକୁ ଯାଆନ୍ତି

କିନ୍ତୁ ଆମ ଗାଁରେ କିଛି ଘରୋଇ ଉପଚାର ଉପଚାର ମାନେ ଏଇ ଓଜନ କମେଇବା ପାଇଁ ଲୋକପ୍ରିୟ ସେ ହେଉଛି ଆମ ଗାଁରେ ଓଜନ କମେଇବା ପାଇଁ ଗ୍ଲାସଟା ଗରମ ପାଣିରେ କିଛି ଲେମ୍ବୁ ଚୁପିଡ଼ିକି ପିଇକି ଆମ ଗାଁରେ ମାନେ ଏଇଟାକୁ ପିଇଲେ ଆମ ଗାଁରେ ଲୋକମାନେ ଯେଉଁମାନେ ଓଜନ ହେଇଯାଆନ୍ତି ସେମାନେ ନିଜର ଓଜନ କମାନ୍ତି ଏହି ଉପଚାର ମାଧ୍ୟମରେ ତେଣୁ ଆମ ଗାଁରେ ଏହି ଉପଚାର ଦ୍ୱାରା ଲୋକ ମାନଙ୍କର ନିଜର ଓଜନ କମେଇ ପାରନ୍ତି ଏବଂ ନିଜେ ଏହି ଦ୍ୱାରା ଉପକୃତ ମଧ୍ୟ ହୋଇପାରନ୍ତି